ହ୍ୟାଲୋ କିଏ କହୁଛନ୍ତି ହଁ ହସ୍ପିଟାଲ୍ ଲାଗିଥିଲା ହଁ ଆମ ହସ୍ପିଟାଲ୍ କଣ୍ଡିସନ୍ ପୂରା ଭଲ ଅଛି ହଁ ସବୁ ଅଛି ଏବେ ସ୍କାନିଙ୍ଗ୍ ଫାନିଙ୍ଗ୍ ପାଇଁ ସବୁ ଆମର ପ୍ରୋଜେକ୍ଟ୍ ଠାରୁ ଆରମ୍ଭ ଆର ସବୁ ମେଡ଼ିକାଲ୍ ସବୁ ସୁବିଧା ହେଇଛି ସ୍କାନିଙ୍ଗ୍ ବ୍ଲଡ଼୍ ଟେଷ୍ଟ୍ ସବୁ କିଛି ସୁବିଧା ଅଛି ଆମର ସ୍କାନିଙ୍ଗ୍ ମୁଣ୍ଡ ସ୍କାନିଙ୍ଗ୍ ମଧ୍ୟ ପେନ୍ ହେଉଛି ପୂରା କ୍ଲିନ୍ ଅଛି ତୁମେ ଆସନ୍ତୁ ମେଡ଼ିକାଲ୍ ଷ୍ଟ୍ରେସ୍ ବେଶି ନେଉଛ ନା କ'ଣ ହେଡ଼ାକ୍ ହେଉଛି ବେଶି ହଉ ଠିକ୍ ଅଛି କିଛି ନାହିଁ ତୁମେ ମେଡ଼ି ପଳାଇ ଆସ ଷ୍ଟ୍ରେ କିଛି ନେଉନ ମେଡ଼ିକାଲ୍ ଆସ ମେଡ଼ିକାଲ୍ ସବୁକିଛି ସୁବିଧା ଅଛି ମେଡ଼ିସିନ୍ ତୁମ ହେଲ୍ଥ୍ କାର୍ଡ଼୍ ଅଛି ନା ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ଅଛି ସେହି କିଛି ଟେନସନ୍ ନାହିଁ ତୁମର ସବୁ ସ୍କାନିଙ୍ଗ୍ କରିବା ତୁମର ରିପୋର୍ଟ୍ ଫିପୋର୍ଟ୍ ବାହାରିଲେ କ'ଣ ଯାହା କିଛି ବାହାରିଛି ମେଡ଼ିସିନ୍ ନେଇକି ଯିବ ଆଉ ହଁ ମାଗଣା ହିଁ ଆମର ସବୁ ଦିଆଯାଏ ମେଡ଼ିସିନ୍ ସବୁ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ନା ଆମର ମେଡ଼ିସିନ୍ ହଁ ସବୁ ଫ୍ରି ଫ୍ରି ସବୁ କିଛି ଫ୍ରି ତୁମେ ଆସ ତୁମ କ'ଣ କ'ଣ ହେଉଛି ଆସିକି ସବୁ କୁହ କ'ଣ ମୁଣ୍ଡ ବଥା ପେଟ ବଥା ହେଉଛି ପରା ହଁ ତ କାର୍ଡ଼ିଓଲୋଜିଷ୍ଟ୍ ସ୍ପେଶାଲିଷ୍ଟ୍ ଅଛନ୍ତି ଆମର ସବୁ ଡିପାର୍ଟମେଣ୍ଟ୍ ଡକ୍ଟର୍ ଷ୍ଟାଫ୍ ଆଭେଲେବଲ୍ ଅଛନ୍ତି ହେଲା ତୁମକୁ କ'ଣ ପ୍ରୋବ୍ଲେମ୍ ହେଲେ ବି କିଛି ଇଏ ନାହିଁ ହଁ ତ ଏଣ୍ଟ୍ରି ପାଇଁ ଆମର କାର୍ଡ଼୍ ସୁବିଧା ଅଛି ଫାଷ୍ଟ୍ ତୁମ ଟୋକେନ୍ ଫ୍ରି ଏକା ହେବ ତୁମ ଖାଲି ଏଇଠି ନା ଆଡ୍ରେସ୍ ସବୁ କାହିଁକି ନା ଆମର ରୁଲ୍ସ ନା ଗମେଣ୍ଟ୍ ରୁଲ୍ସରେ ସବୁ ତୁମ ନା ଆଡ୍ରେସ୍ ଆଧାର୍ କାର୍ଡ଼୍ ଦେଇ ପକାଇ କରିକି ରେଜିଷ୍ଟ୍ରେସନ୍ କରିକି ଆମର ଧରିକି ଆସିବ ତୁମେ ଏଠି ତ ସବୁ ଫ୍ରି ଖାଲି ଫ୍ରି ଖାଲି ତୁମ ଡାଟା ଖାଲି ଏଣ୍ଟ୍ରି ହେବ ଆମ ୟେ ରେଜିଷ୍ଟ୍ରେସନ୍ ୟେରେ ତୁମକୁ କିଛି ପଇସା ଦେବାକୁ ପଡ଼ିବ ନାହିଁ କିଏ ମାଗିଲେ ବି ମଧ୍ୟ ଦେବ ନାହିଁ ହେଲା ସେଗୁରା ସବୁ ଫ୍ରି ଗଭର୍ଣ୍ଣମେଣ୍ଟ ତରଫରୁ ସବୁ ଫ୍ରି ହେଉଛି ତୁମେ ଆସ କାଲି କି ଆସ ଆସ ହସ୍ପିଟାଲ୍ ଆସିକି କର କାର୍ଡ଼ିଓଲୋଜିଷ୍ଟ୍ ତ ଆମର ୱିକକୁ ତିନିଦିନ ରହୁଛନ୍ତି ସୋମବାର ଦିନ ଗୁରୁବାର ଦିନ ଶନିବାର ଦିନ ରହୁଛନ୍ତି ଆଜ୍ଞା ତୁମେ ଆସ ଫାଷ୍ଟ୍ କ'ଣ ମୁଣ୍ଡ ବଥା ହେଉଛି ପରା ପେଟ ବଥା ମୁଣ୍ଡ ବଥା ପାଇଁ ଆସ ଚେଷ୍ଟ୍ ପେନ୍ ମଧ୍ୟ ହେଉଛି ହଁ ସ୍କାନିଙ୍ଗ୍ କରିଦେବା ଚେଷ୍ଟର ସ୍କାନ୍ କରିଦେବା ହଁ ହେଲ୍ଥ୍ ପ୍ରତି ତ ଧ୍ୟାନ ଦେବାର ଅଛି ନା ଆଜିକାଲି ଦୁନିଆରେ ହେଲ୍ଥ୍ ଭଲ ନଥିଲେ କିଛି କାମ କରି ହେବନି କାମ କରିଲି ତ ମେଡ଼ିକାଲ୍ କଣ୍ଡିସନ୍ ସବୁ ଭଲ ଅଛି ନୂଆ ସବୁ ଟ୍ରିଟମେଣ୍ଟ୍ ମଧ୍ୟ ଫ୍ରି ଦିଆ ହେଉଛି ତୁମେ ଆସ ଛାତିର ବି ଚେଷ୍ଟର ବି ସ୍କାନିଙ୍ଗ୍ ନେଇଯିବା ହେଡ଼ାକ୍ ହେଉଛି ବ୍ଲଡ଼୍ ଟେଷ୍ଟ୍ କରିଦେବା କ'ଣ ମ୍ୟାଲେରିଆ ଫ୍ୟାଲେରିଆ ଅଛି ନା କ'ଣ ବେକାରରେ ମୁଣ୍ଡ ବଥା ହେଇ ଯାଉଛି ମୁଣ୍ଡ ମୁହ ଫୁହ ବୁଲା ହେଉଛି ନା ଟିକେ ମୁହ ବୁଲାଉଛି ନା ବିପି ବି କମ୍ ଅଛି କି ହଁ ଖାଉଛ ତ ହଁ ସେଇଟା ବି କାହିଁକି ବିପି ଥିଲେ ବି ସେମିତି ହେବ ତୁମେ ଆସ ମେଡ଼ିକାଲ୍ ଆସ କାଲି ସବୁ କିଛି ବ୍ଲଡ଼୍ ଟେଷ୍ଟ୍ କରିଦେବା କ'ଣ ରିପୋର୍ଟ୍ ବାହାରିଲେ ତା'ପରେ କରିବା କ'ଣ ଟିକେ ଆଗକୁ କ'ଣ ହେଉଛି ପ୍ରୋସେସ୍ କର ହଉ କାଲି କି ଆସ ନା ଟାଇମ୍ ତ ଆମର ଦଶଟା ବେଳେ ଓପନ୍ ହେଉଛି ମେଡ଼ିକାଲ୍

ଆମର ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ନା ଗଭର୍ଣ୍ଣମେଣ୍ଟରୁ ଯେତିକି ଟାଇମ୍ ଆମର ସେହି ଟାଇମରେ ହିଁ ଓପନ୍ ହେବ ତୁମେ ଆସ ଆସିକି ସେଇଠି ଫାଷ୍ଟ୍ ଟୋକନ୍ ନେଇଯିବ ଆମ ଫ୍ରି ଏକା ସବୁ ଟୋକନ୍ ଇଏ ସବୁ ଫ୍ରି ହେଉଛି ସେମିତି କିଛି ନାହିଁ ତୁମ ନା ଆଧାର କାର୍ଡ଼ଟି ଦେଇଦେବ ସେଇଠି ଆଉ କିଛି ନାହିଁ ଆଉ କିଛି ଦରକାର ନାହିଁ ହଁ ସେଇଟା ଧରିକି ଆସ ସେଇଟା ହଉ ଠିକ୍ ଅଛି ଆସନ୍ତୁ ତା'ହେଲେ ଆଉ